ମୁଁ ସ୍କୁଲ୍ ଯାଇନାହିଁ କିନ୍ତୁ ଲୋକମାନଙ୍କ ଠାରୁ ଶୁଣିଥିଲି ଯେ ଗଣିତରେ ଆରିଷ୍ଟୋଟଲ ସେମିତି ଶ୍ରୀନିବାସ ରାମାନୁଜନ୍ ଯିଏକି ଯିଏକି ତାମିଲନାଡ଼ୁ ରେ ଜନ୍ମ ଗ୍ରହଣ କରିଥିଲେ ତାଙ୍କ ଜନ୍ମ ହେଉଛି ବାଇଶ ଡିସେମ୍ବର ଅଠରଶହ ଅଠୋସ୍ତରି ମସିହାରେ ହୋଇଥିଲା ତାଙ୍କର ପୁରା ନାମ ଥିଲା ଶ୍ରୀନିବାସ ଅନନ୍ତ ରାମାନୁଜନ୍ ତା'ଙ୍କ ପିତାଙ୍କ ନାମ ଥିଲା ଶ୍ରୀନିବାସ ଆୟଙ୍ଗର ସେ ଜଣେ କପଡ଼ା ବ୍ୟବସାୟୀ ଥିଲେ ସେ ଗରିବ ଥିଲେ ତା'ଙ୍କ ମାତାଙ୍କ ନାମ କାମଲତା ଆୟଙ୍ଗର ଥିଲା ସେ ଜଣେ ବୁଦ୍ଧିମତୀ ଥିଲେ ସେମିତି ଭାରତୀୟ ବୈଜ୍ଞାନିକ ଥିଲେ ରାକେଶ ଶର୍ମା ଯିଏକି ପ୍ରଥମଥର ଆମର ମହାକାଶକୁ ଯାଇପାରିଥିଲେ ସିଏ ଯେତେବେଳେ ଫେରିଥିଲେ ତାଙ୍କୁ ଇନ୍ଦିରା ଗାନ୍ଧୀ ପଚାରିଥିଲେ ଯେମିତି ଆମର ପୃଥିବୀଟି ଆପଣଙ୍କୁ କିପରି ଲାଗିଲା ସେ କହିଥିଲେ ଭାରତର ପୃଥିବୀ ସୁନାର ଭଳି ଦେଖାଯାଉଛି